ଦୈନିକ ବର୍ଷରେ ମହିଳାମାନଙ୍କର ସମ୍ମୁଖୀନ ଆଗରୁ ବହୁତ କିଛି ହଉଥିଲା ବହୁତ କିଛି ଅସୁବିଧା ବି ହଉଥିଲା ସେମାନେ କିଛି କରିପାରି ବି ନଥିଲେ ଯେବେଠୁ ଆମ ସରକାରଙ୍କ କିଛି ଫେସିଲିଟି କିମ୍ବା କିଛି ତାଙ୍କର ସୁବିଧା ମିଳିଛି ସେବଠୁ ଆମ ମହିଳାମାନେ ଯେକୌଣସି ଅସୁବିଧାର ସମ୍ମୁଖୀନ ଆଉ ହଉନାହାନ୍ତି ବଜାରବାଡ଼ି କିମ୍ବା ମାର୍କେଟିଂ ଗଲେ ସେମାନେ ଆରାମରେ ନିର୍ଭୟରେ ବିନା ଡରରେ ଯାଉଛନ୍ତି କିମ୍ବା ଯେକୌଣସି ବି କାମ କଲେ ସେମାନେ କିଛି ବି ଅସୁବିଧାର ସମ୍ମୁଖୀନ ହେଉନାହାନ୍ତି ଏବଂ ସରକାରଙ୍କ ନିୟମ ଅନୁସାରେ ଯାହାବି ବିନା ଅସୁବିଧାର ସହିତ କରୁଛନ୍ତି